ଆମ ଅଞ୍ଚଳରେ ବିଶେଷ କରି ପାଲା ଅନୁଷ୍ଠାନଟି ବେସ୍ ପରିଚିତ ଆମ ଅଞ୍ଚଳରେ ପ୍ରାୟତଃ ଶହେ ପଚିଶ ବର୍ଷ ଧରି ପାଲା ଅନୁଷ୍ଠାନର ଆୟୋଜନ କରାଯାଉଅଛି ପାଲା ଅନୁଷ୍ଠାନରେ ଗାହାଣ ଭଳି କଳାକାରମାନେ ଆସି ତାଙ୍କର କଳାର ପ୍ରଦର୍ଶନ କରିଥାନ୍ତି ନାନା ରକମର ବିଷୟ ବସ୍ତୁକୁ ଗାଇ ଗାନ କରି ଆମ ସମସ୍ତଙ୍କର ମନୋରଞ୍ଜନ କରିଥାନ୍ତି ସେଇ ଶୈଳୀରେ ସେଇ ଢଙ୍ଗରେ ଯେତେବେଳେ ସେ ଗହାଣ ମାନେ ଆମ ପାଲାଟିକୁ ପ୍ରଦର୍ଶନ କରିଥାନ୍ତି ନାନା ରକମର ସବୁ କଥା କହିଥାନ୍ତି ଆମେ ଖୁବ ମନ ଖୁସିରେ ସେ ସବୁକୁ ଦେଖିଥାଉ ସେ ହେଲେ ଆମ ପାରମ୍ପରିକ ଏକ ଅନୁଷ୍ଠାନ ଖୁବ ବେଶୀ ଭଲ ଏଥିରେ କିଛି ନିୟମ ମଧ୍ୟ ଅଛି ଯାହାକୁ ମାନିକି ସମସ୍ତେ ଚଳିଥାନ୍ତି ପ୍ରତିବର୍ଷ ମାର୍ଚ୍ଚ ମାସକୁ ଆମର ଏଇ ଅନୁଷ୍ଠାନଟି ହୋଇଥାଏ ଆମେ ଏଇ ସବୁରେ ଖୁବ ଖୁସି